ଆପଣ ହୋଟେଲ ଶାମୁକାରୁ କହୁଛନ୍ତି ତ ଗତକାଲି ମୁଁ ଆପଣଙ୍କ ହୋଟେଲରୁ ମୋ ପାଇଁ ଓ ମୋ ପରିବାର ପାଇଁ ଖାଦ୍ୟ ମଗାଇଥିଲି ଖାଦ୍ୟଗୁଡ଼ିକ ଥିଲା ଭାତ ଡାଲି ଚିକେନ ପନିର୍ କାକୁଡ଼ି ସାଲାଡ଼୍ ପାମ୍ପଡ଼୍ ଇତ୍ୟାଦି କିନ୍ତୁ ଆପଣଙ୍କ ଖାଦ୍ୟ ଡେଲିଭରିର ପ୍ରକ୍ରିୟା ଏତେ ଖରାପ ଥିଲା ଯେ ମୋ ପାଖକୁ ଖାଦ୍ୟ ପହଞ୍ଚିବା ସମୟରେ ସେ ପୁରା ଥଣ୍ଡା ହୋଇ ଯାଇଥିଲା ମୋ ପାଖରେ କୌଣସି ଗରମ କରିବାର କୌଣସି ଉପକରଣ ନଥିଲା ସେଥିପାଇଁ ମୁଁ ଥଣ୍ଡା ଖାଦ୍ୟ ଖାଇ ବହୁତ ଦୁଖିତ ହେଇଛି ସେଥିପାଇଁ ଧ୍ୟାନ ରଖନ୍ତୁ ଆପଣ ଆଗକୁ ଯେକୌଣସି କଷ୍ଟମରକୁ ଖାଦ୍ୟ ଦିଅନ୍ତୁ ଗରମ ରହିବା ପାଇଁ କୌଣସି ବ୍ୟବସ୍ଥା କରନ୍ତୁ ଯେପରି କି ବାକ୍ସ ବ୍ୟାଗ କିମ୍ବା ଯେପରି କଷ୍ଟମର ପାଖରେ ଠିକ୍ ସମୟରେ ଠିକ୍ ଖାଦ୍ୟ ଗରମ ଥିବା ଅବସ୍ଥାରେ ପହଞ୍ଚିପାରିବ ଏବଂ ତାହାକୁ